ଖେଳ ଦୁନିଆରେ ବହୁତ ଖେଳ ଅଛି ଖେଳ ଦୁନିଆରେ ବହୁତ ଖେଳ ଅଛି ଯାହା ଭିତରେ ପ୍ରଥମ ଖେଳ ହେଉଛି ଆମର ବର୍ତ୍ତମାନ ହେ ଦେଖୁଛୁ ଆମର ଓଡ଼ିଶାର ରାଷ୍ଟ୍ରୀୟ ଖେଳ ହୁଉନ୍ତି ହକି ଆମ ଓଡ଼ିଶାର ଖେଳ ଅଛି ଆମ ଜାତୀୟ ଖେଳ ହେଉଛି ହକି ବର୍ତ୍ତମାନ ହକି ଆମ ହକିକୁ ଆମେ ଧ୍ୟାନ ଦେଉନାହିଁ କାରଣ ତାହାର ନିୟମଯାକ ତାର ନିୟମଯାକ ଆମକୁ ଜଣା ନାହିଁ ଏବଂ କ୍ରିକେଟ୍ ଆମେ ଏତେ ଭଲ ଲାଗୁଛି କାହିଁକି କ୍ରିକେଟ୍ ଆମେ ଖେଲିବାକୁ ଭଲ ପାଉଛୁ କ୍ରିକେଟ୍ ପ୍ରଥମତଃ ଆମର ଏଠି ତାର ନିୟମ ଆମେ ସମସ୍ତେ ଜାଣିଚନ୍ତି ଜାଣୁଛୁ ଯେ କେମିତି ଖେଲିବା କ୍ରିକେଟ୍ କେମିତି ଖେଳାଯଏ ଏବଂ କେମିତି ଏହା ଖେଳିବା ଦରକାର ଆମକୁ ଆମ ସମସ୍ତେ ଏହା ଜଣା ଅଛି ଏହା ବି ଯେତେ ଆଉ ଗୋଟିଏ ଖେଳ ଅଛି ଯାହାକି ଏ ବଡ଼ ବଡ଼ ଖେଳ ଛାଡ଼ିଦେଲେ ଆଉ ଗୋଟେ ସାଧାରଣ ଛୋଟ ଖେଳ ଅଛି ଯାହା ଖୋଖୋ ବା କବାଡ଼ି ଯାହାକୁ ଆମକୁ କହୁଛି ସେ ବି ଆମକୁ ତାହା ଉପରେ ବି ଧ୍ୟାନ ଦେଲେ ପିଲାମାନେ ବି ଆଗ୍ରହ ନେଉଛନ୍ତି କବାଡ଼ି ଖେଳିବା ବା ଖୋଖୋ ଖେଳିବା ଉପରେ ଏପରି ଧ୍ୟାନ ଦେଲେ ବି ଆମେ ତାହା ଖେଳିପାରିବା ସରକାର ଏହା ଉପରେ ବି ଧ୍ୟାନ ଦେବାର ଅଛି କି ଛୋଟ ଛୋଟ ଗାଁରେ ଏବଂ ଛୋଟ ଛୋଟ ଜାଗାରେ ଯେଉଁ ଖେଳଯାକ ଆମେ ଖେଳିବା ତାହା କେମିତି ଖେଳାଯିବ ତାହାର ପାଇଁ ଗୋଟେ ଫିଲ୍ଡ ସୁନିଶ୍ଚିତ କରିବା ଦରକାର ଜାଗା ସୁନିଶ୍ଚିତ କରିବା ଦରକାର ଏବଂ ଲୋକମାନଙ୍କ ଭିତରେ ତାହା ପାଇଁ ଉତ୍ସାହର ପ୍ରେରଣା ଗୋଟେ ଦେବା ଦରକାର ତାହେଲେ ଆମ ତାହା ଭଲ ଭାବରେ ଖେଳିପାରିବା